ଛଅ ଚାରି ଦୁଇହଜାର ଆଠ ସାତ ପାଞ୍ଚ ଦୁଇହଜାର ନଅ ଆଠ ନଅ ଦୁଇହଜାର ବାର ସାତ ପାଞ୍ଚ ଦୁଇହଜାର ତେର ସାତ ଆଠ ଦୁଇହଜାର ଚଉଦ